ମୋତେ ଫୁଲଗଛ ଏବଂ ଫଳଗଛ ଲଗେଇବାକୁ ଭଲ ଲାଗେ କଳାହାଣ୍ଡି ଜିଲ୍ଲାର ପାଖ ନର୍ସିଂ ନର୍ସରୀରୁ ମୁଁ ଚାରା ସବୁ ଆଣି ବାଡ଼ି ବଗିଚାରେ ଫୁଲଫଳ ଗଛ ଲଗାଇଥାଏ ଏହି ପଦ୍ଧତିରେ ମୁଁ ଫୁଲ ଫଳଗଛ ଲଗେଇବା ଏହାଦ୍ଵାରା ମୋତେ ଖୁସି ବହୁତ ମିଳେ ଏ ଫୁଲଗଛରେ ପ୍ରାକୃତିକ ପଦ୍ଧତିରେ ମୁଁ ଗଛପତ୍ର ଲଗାଇଥାଏ ଚା'ପତି ପନିପରିବା ଚୋପା ସାରମାନେ ଘର ସାର ତିଆରି କରି ଗଛପତ୍ର ଲଗାଇଥାଏ ବହୁତ ବହୁତ ମୋତେ ଗଛପତ୍ର ଲଗେଇବାକୁ ଖୁସି ଲାଗେ